ଆମେ ମୁଖ୍ୟତଃ ସଠିକ୍ ପ୍ରଜାତିର କୁକୁଡ଼ା ରଖିବାକୁ ଗଲି ଅନେକ ପ୍ରକାର ପ୍ରଜାତିର କୁକୁଡ଼ା ରହୁଛି ଅଷ୍ଟ୍ରେଲିଆ ବ୍ରଏଲର ଲୟର କଡ଼କନାଥ ପଲସା କୁକୁଡ଼ା ଦେଶୀ କୁକୁଡ଼ା ଇତ୍ୟାଦି ଏମାନଙ୍କର ଏମାନଙ୍କର ଭିନ୍ନ ଭିନ୍ନ ବଢ଼ିବାରେ ଖାଦ୍ୟ ପେୟରେ ଅନେକ ତାରତମ୍ୟ ରହିଛି

ମନେ କରୁଛି ଯେ କଡ଼କନାଥ ବୋଲି ଏକ ପ୍ରଜାତିର କୁକୁଡ଼ା ରହୁଛି ତା'ର ରଙ୍ଗ କଲା ସେ ଦେଶୀ ଖାଦ୍ୟ ବୋଲି ଦାନା ଭାତ ଡାଲି ଇତ୍ୟାଦି ଖାଇ ଥାଏ ଓ ସେ ଖୁବ କମ୍ ଦିନରେ ବଡ଼ ବଡ଼ ହୋଇଥାଏ ଏବଂ ସେ କୁକୁଡ଼ାର ଔଷଧିୀୟ ଗୁଣ ଥାଏ ବୋଲି ବହୁତ ମୂଲ୍ୟରେ ବିକ୍ରୟ ହୋଇଥାଏ ଓ ଏ ପ୍ରଜାତି ସମସ୍ତେ ଖାଇବା ପାଇଁ ଇଛୁକ ରହନ୍ତି ତେଣୁକରି କୁକୁଡ଼ା କୁକୁଡ଼ା ପ୍ରଜାତି ରୁ କଡ଼କନାଥ ପ୍ରଜାତିଟି ସବୁଠାରୁ ଭଲ ଓ ଭିନ୍ନ ତେଣୁ ଏହା ବ୍ୟବସାୟ କରିବା